ହଁ ସାଙ୍ଗ ହୋମ୍ଓ୍ୱାର୍କ ଆଣ ପାାଠପଢ଼ା ବନୁଛି ଖାଇଛୁ କ'ଣ

ଏବେ କି ଏଗ୍ଜାମ୍ ଅଛି ଏଗ୍ଜାମ୍ ଏବେ କିଛି ଅଛି କି ସରିଲାଣି ଆଉ ବେପାର ବହୁତ ଲସ୍ରେ ଚାଲିଛି ଏବେ କିଛି ବିକ୍ରି ହେଉନାହିଁ ସବୁ ମାଲ ସବୁ ଷ୍ଟକ୍ ହୋଇକି ପଡ଼ି ରହିଛି ଯାହା ବିି ସବୁ ମାଲ ଆସିଥିଲା ବାହାରୁ ସବୁ ଏବେ ନଷ୍ଟ ହୋଇଯାଉଛି ସେଗୁଡ଼ା ଉଇ ଖାଇ ଦେଉଛି ସେଥିଲାଗି ବେପାର ବହୁତ ମାନ୍ଦାରେ ଚାଲିଛି ସେଠି ଲୋକ ପାଇଁ ହିଁ ନେବା ନାହିଁ କଣ କରିବି କିଛି ବୁଧିବାଟ ଦେଖା ଯାଉନାହିଁ ଆଉ ତ କେମିତି କ'ଣ ବିକ୍ରି କରିବି ମୁଁ କିଛି ବୁଦ୍ଧି କିଛି ବୁଦ୍ଧିବାଟ ନାଇଁ କିଛି ବୁଦ୍ଧିବାଟ ଦେଖାଯାଉନାହିଁ

ତ ତୁମ କଲିକତାରେ କିଛି ଜିନିଷ ଅଛି ଯୋଉଟାକି ଆମେ ଆଣିକି ଏଠି ବିକ୍ରି କଲେ ମୋତେ କିଛି ଲାଭ ହୋଇପାରିବ ତୁମ କଲିକତାରେ ଯେଉଁ ପଢ଼ୁଛ ଯୋଉ ଜାଗାରେ ସେଇ ଜାଗାରେ କିଛି ଜିନିଷ ମାନେ ମୋତେ ମୋ ଠିକ୍ ଦରରେ ମିଳିପାରିବ କି ମୁଁ ଶୁଣିଥିଲି ସେଠାରେ କମ୍ ସେଠାରେ କମ୍ ଦରରେ ସବୁ ଜିନିଷ ମିଳୁଛି ତ ମୋତେ ଟିକିଏ ମୋତେ ଟିକେ ହେଲ୍ପ ହଁ ମୋତେ ଟିକେ ହେଲ୍ପ ଦରକାର ହଁ ତ ତୁ ଯେତେବେଳେ ଯିବୁ ସେତେବେଳେ ମୋତେ କହିବୁ ମୁଁ ସେତବେଳେ ଯାଇକି ଯାଇକି ତୋ ସାଙ୍ଗେ ସାମାନ ସବୁ କିଣିକି ମୁଁ ଆଣିକି ଏଠି ବିକ୍ରି କରିବି ଆଉ କେମିତି କ'ଣ ମୋତେ ଲାଭ କଣ୍ଟାକ୍ଟ କରେଇଦେବୁ

ହଁ ହଁ ଆଚ୍ଛା ହଉ ତା'ହେଲେ ମୁଁ ନେକ୍ସଟ ଟାଇମ୍ ଗଲେ ସେଇ ଭଳିଆ କଲେ ହେବ ଆଉ ହଉ ଠିକ୍ ଅଛି ମୁଁ ତାହେଲେ ରଖୁଛି ଏବେ ପରେ କେତେବେଳେ କଥା ହେବା